ଭାରତର ଭାରତ ଭାରତର ଲୋକମାନେ ବର୍ଷ ବର୍ଷ ଧରି ଆଗେ ଯେପରି ବହୁତ କଷ୍ଟରେ ଥିଲା ବହୁତ ଦୁଃଖରେ ଥିଲା ଏବେ ଭାରତର ଲୋକମାନେ ବହୁତ ମନୋରଞ୍ଜନ କରନ୍ତି ମନ ଯେପରିକି ଗାଡ଼ି ଘୋଡ଼ା ସବୁ ଯତାୟତ ପାଇଁ ସମସ୍ତଙ୍କ ମନର ସୁବିଧା ସମସ୍ତେ ମନୋରଞ୍ଜନ କରନ୍ତି ଘରେ ଘରେ ଟି ଭି ଦେଖୁଛି ସିରିଏଲ୍ ଦେଖୁଛି ସେଇଟା ବି ଗୋଟେ ମନୋରଞ୍ଜନ ଏବେ ଯେପରିକି ଏବେ ବହୁତ କିଛି ସୁବିଧା ମିଳୁଛି ସମସ୍ତେ ସମସ୍ତେ ବୁଲିବାକୁ ଯାଉଛି ମନୋରଞ୍ଜନ ମଳୁଛି ଯିଏକି ସମସ୍ତେ ବୃନ୍ଦାବନ ପୁରୀ ଦେଖିବାକୁ ଯାଉଛି ବୁଲିବାକୁ ଯାଉଛି ଏବେ ମାଲକାନଗିରି ବି ମାଲ୍ୟବନ୍ତ ହେଉଛି ସମସ୍ତେ ଯାଉ ଯାଇପାରନ୍ତି ସେଠ ବି ଗୋଟେ ମନୋରଞ୍ଜନ